ହାଲୋ ହଁ ହଁ ହାଲୋ ନମସ୍ତେ ଘରେ ହେ କିଛି ନାହିଁ ବୁଲିବୁଲା ଯିବା ପିକିନିକି ଫିକିନିକି ଯିବା ହରି ଶଙ୍କର

ଏ ଅସି କିଲୋ ମିଟର

ଯିବା ଏବେ କାଲି ପରିଦିନ ବାହାରିବା

ଆମ ଭାମିଲି ସମସ୍ତେ

ସେଇଠି ପିକିନିକ ବୁଲିବୁଲା କି ଆସିବା ମଜାମସ୍ତି କରିକି ଦେଖିବା ମନ୍ଦିର ଫନ୍ଦିର ଦେଖିବା ହଁ ବହୁତ ଭିଡ଼ ସେଠି ହୁଅନ୍ତି ଯିବା

ବଢ଼ିଆ ଅଛି ମନ୍ଦିର ଅଛି ଦେବାଦେବୀ ଙ୍କ ମନ୍ଦିର ଅଛି ଶିବ ମନ୍ଦିର ଅଛି ସେଠି ହଁ ଦେଖିତେ ଦେଖିତେ ଯିବା ସାଥିରେ ଯିବା ମିଶିକି

ଏଇଟା ଆମ ଫୋଟମୁଣ୍ଡା ହଁ କୋଉ ଗାଁ ଟା କୋଉଠି

ଯିବା ଯିବା ଏଇରା ଦଶ ଟା ଏଗାର ଅଛି

ହଁ ବାଇକି ରେ ଯିବା ବାଇକି ରେ ଯିବା ନଥବା ଗୋଟିଏ ଗାଡ଼ି ଭଡ଼ା କରିକି ଯିବା ହଁ ମାମୁଁ ଗୋଟେ ଗାଡ଼ି ରିଜର୍ଭ କରିକି ଯିବା ସେଠି

ନା ସେଠି ଦେଖିକି ସେଠି ଦେଖିକି ସବୁ ପ୍ରକା ସବୁ ମନ୍ଦିର କୁ ଯିବା ବୁଲି ଯିବା ସବୁଠି ପୂଜା କରିବା ଦେଖିବା ପରିବାର କୁ ବୁଲେଇବା ସେଠି ହୁଁ ଫ୍ୟାମିଲି ଫ୍ୟାମିଲି ସହିତ ଯିବା ହୁଁ ବହୁତ ହଁ ଛୁଟି ହଁ ସବୁ ଦେଖିକି ଆସିବା ଏଇଟା ମୁଁ ପ୍ରଥମ ଯିବି ହୁଁ ଏଇଠି ଅଶୀ ଅଶୀ ଘଣ୍ଟା ଟିଏ ଲାଗିବ ଆଉ ଗାଡ଼ି ଭଡ଼ା ଦୁଇ ଯାହାର ପନ୍ଦରଶହ ଭିତରେ

ହଁ ଦେଖିବା କଥା ହବା ଡ୍ରାଇଭରଙ୍କ ସାଙ୍ଗରେ ଡ୍ରାଇଭରଙ୍କ କଥା ସେ କଣ କରିବ ହୁଁ ହଁ